ହ୍ୟାଲୋ ଆବ୍ରାହମ ବାବୁ ହ ହଉ ଆଜ୍ଞା ଆଜ୍ଞା ମୁଁ ତ ଆପଣଙ୍କ ବହୁତ ଦିନର ପୁରୁଣା କଷ୍ଟମର ଆଉ ମୁଁ ଅଭୟ କହୁଛି ଅଭୟ ନାୟକ ଆଜ୍ଞା ଆପଣ ଯେଉଁ ପ୍ୟାଣ୍ଟଟା ଦେଇଥିଲେ ଆଣିଥିଲି ଯେଉଁ ଆମେରିକାନ କମ୍ପାନୀର ପ୍ୟାଣ୍ଟଟା ଅତି ବଢ଼ିଆ ପ୍ୟାଣ୍ଟଟା ଦେଇଥିଲେ ଭଲ ଲାଗିଲା ସବୁଠାରୁ ସମସ୍ତେ ଦେଖିଲେ ଯେ ଆମ ସାଙ୍ଗସାଥି ଘର ବନ୍ଧୁବାନ୍ଧବ ସମସ୍ତେ ଦେଖିଲେ ଭଲ ସେ କପଡ଼ା ଭଲ କେଉଁଠୁ ଆଣିଲୁ ମୁଁ କହିଲି ସେ ଅଭିିରାମ ଦୋକାନରୁ କିଣିକିରି ଆଣିଲି ଆଉ ଆଉ ଆପଣଙ୍କ ଦୋକାନରେ ତ ଆମର ତ ସବୁ ଜିନିଷ ଆପଣଙ୍କ ଦୋକାନରୁ ଯାଏ ରଜଠାରୁ ଅଷ୍ଟମୀଠାରୁ ଯେକୌଣସି ଜିନଷ ହେଲେ ବି ଲୁଗାଠାରୁ ଆରମ୍ଭ କରି ସବୁ ଆପଣଙ୍କ ଦୋକାନରୁ ଆସେ ଆପଣଙ୍କ ଦୋକାନରେ ଭଲ ଭଲ ଡ୍ରେସ୍ ସବୁ ବି ରଖିଥାନ୍ତି ବହୁତ ଅଧିକା ଦାମ ବି କମ୍ ଦାମରେ ବି ଆପଣଙ୍କ ପାଖରୁ ଜିନିଷ ଆମେ କିଣୁ ବେଶୀ ରେଟ୍ ଆପଣ ନିଅନ୍ତିନି ହଁ ଆପଣ କ ସେ ଯେଉଁ ପ୍ୟାଣ୍ଟଟିିକି ସମସ୍ତଙ୍କୁ ପସନ୍ଦ ଦେଇଛି ହେଲେ ଆପଣ ସେଇ କମ୍ପାନୀର ପ୍ୟାଣ୍ଟ ଟିକେ ପ୍ୟାଣ୍ଟଟା ରଖିଥିବେ ପ୍ୟାଣ୍ଟଟି ଯାହାଫଳରେ ଆପଣ ବହୁତ ଲୋକ କଷ୍ଟମର ଆପଣଙ୍କ ପାଖକୁ ଯାଇଁ ପହଞ୍ଚିବେ ଆପଣଙ୍କର ଆପଣଙ୍କ ଦୋକାନକୁ ଯେଉଁ ଯେଉଁ କଷ୍ଟମର ସବୁ ଆସୁଛନ୍ତି ଆପଣ ଭଲ ଭଲ କମ୍ପାନୀର ପ୍ୟାଣ୍ଟ ଟିକେ ଦେଖେଇଲେ ଭଲ ଭଲ ଡ୍ରେସ୍ପତ୍ର ସବୁ ଦେଖେଇଲେ ଆପଣଙ୍କୁ କ ଦୋକାନର ନାଁ ରହିବ ଆଉ ଆପଣଙ୍କର ନାଁ ବି ବହୁତ ବଢ଼ିଯିବ ସେ ପ୍ୟାଣ୍ଟ ଯେଉଁ ଦେଇଥିଲେ ଆପଣଙ୍କୁ ମୁଁ ବହୁତ ଧନ୍ୟବାଦ ଜଣାଉଛି କପଡ଼ାଟା ଅତି ସ୍ମୁଥ ଏବଂ ଟିକେ ଅଳ୍ପ ସାବୁନ ଟିକେ ମାରିଦେଲେ କପଡ଼ା ଯେ ଚିକ୍ ଚିକ୍ ଚିକ୍ ଚିକ୍ ଦିଶୁଛି

ଆଜ୍ଞା ଆପଣ ଦୋକାନରେ ଆପଣ କେତେ ସମୟ ଦଶଟା ପରେ ବନ୍ଦ ହୁଏ ରାତି ନା କେତେବେଳେ ଯାଏଁ ଖୋଲା ରୁହେ ରାତି ଦଶଟା ସକାଳୁ ଦଶଟା ରାତି ଦଶଟା ଯାଏଁ ଖୋଲା ରୁହେ ଆଉ ଆଜ୍ଞା ହଉ ଆଜ୍ଞା ଧନ୍ୟବାଦ ଆପଣଙ୍କ ଦୋକାନରୁ ଫେରେ ଯିବେ ଆ ସେ କିଛି ସାଙ୍ଗସାଥି ସମସ୍ତେ ଯିବେ ଦେଖିଛନ୍ତି ସମସ୍ତେ ବି ଯିବେ ଆପଣଙ୍କ ଦୋକାନରୁ ଜିନିଷ କିଣିବା ପାଇଁ ଆଉ ଆଜ୍ଞା ଆପଣ ସେଇ କମ୍ପାନୀର ଆହୁରି ଭଲ ଭଲ କମ୍ପାନୀର ଜିନିଷ ଟିକେ ରଖିବେ ଆଉ ଲୋକ ଯେମିତି ପସନ୍ଦ କରିବେ ସମସ୍ତେ କଷ୍ଟମର ଯେମିତି ପସନ୍ଦ କରିବେ ଜିନିଷ ନେବା ପାଇଁ ଆଉ ଆଜ୍ଞା